ଆମର୍ ବଗିଚା ଯେନ୍ ଅଛେ ଆମକୁ କାଏଁ କରିକି ଆମକୁ ଶୋକ୍ ଲାଗ୍ସି ବଗିଚା ନଁ ଦେଖ ଛୋଟ୍ ଥିଲାବେଲେ ଆମେ ଜଗାସୁ ବଗିଚା ଲଗାସୁ ସେନ ଆମେ ଦୁହି ବେଲ ପାଏନ୍ ଦେସୁଁ ପାଏନ୍ ଦେଇକରି ତାର୍ ପରେ ଆମେ ଯତନ୍ କର୍ସୁଁ ଲଟା ଲୁଟି ହେଇଥିଲେ ସେ ଲଟାକେ ଆମେ ଘିଚମୁ ଆରୁ ଆମେ ଯତନ୍ କର୍ସୁଁ ଯତନ୍ କର୍ସୁଁ ବୋଇଲେ ଯତନ୍ କରିସାଏଲେ ସେନୁ ଆମ୍କୁ ଫୁଲ୍ ହେସି ଗୁଲାପ ଫୁଲ୍ ହେଲା ଆମର୍ ସେବ୍ତି ଫୁଲ୍ ହେଲା ଆମର୍ ଗଞ୍ଜା ଫୁଲ୍ ହେଲା କଟକୀ ଗଞ୍ଜା ହେଲା ଜୁଇ ଫୁଲ୍ ହେଲା ଆମର୍ ଟଗର୍ ଗୁଲାପ୍ ଫୁଲ୍ ହେଲା ଲାଲ୍ ଗୁଲାପ୍ ଫୁଲ୍ ହେବା ଇ ଇ ସବୁ କୌଣସି ଯେ କୌଣସି ପ୍ରକାରର୍ ଆମେ ଜିନିଷ ପତର୍ ଫୁଲ ମାନେ ଆମେ ଲଗାଇକରି ସେନ ଆମେ ଚାଷ୍ କର୍ସୁଁ ଆର୍ ଯେତେବେଲେ ବେଶୀ ଚାଷ୍ ହେସି ବେଶୀ ଫୁଲ ହେସି ଆମେ ତାର୍ ସିଜନ୍ରେ ତୁଲି କରି ତୁଲିକରି ଆମେ ସେଇଟା କେ ବିକିନେସୁ ବଲେ ବେଶୀକରି ଆମେ ଗଞ୍ଜା ଫୁଲ୍କେ ନେସୁଁ ଆମର୍ ମଗଶୀର୍ ମାସେ ଯେନ୍ ପୂଜା ହେସି ଗଞ୍ଜାଫୁଲ୍ କେ ଆମେ ନେଲେ ସେନ ଆରାମସେ ଆମ୍କୁ ଆମଦାନୀ ହେସି ଆର୍ ଆମେ ଫୁଲମାନେ ଯେନ୍ ରଖିଛୁଁ ଗଛ୍ ମାନେ ବହୁତ୍ ଆମ୍କୁ ଲାଭ ହଉଛି ବହୁତ୍ ଲାଭ ହଉଛି ବଲେ ସେ ଫୁଲ୍ ମାନ୍କେ ଆମେ ନେଇକରି ସେନ ବିକ୍ସୁଁ ସେଥିଲାଗି ଆମେ ଚାଷ୍ ନାଇଁ ଛାଡ଼ବାର୍ ଫୁଲ୍ ଚାଷ୍ ନାଇଁ ଛାଡ଼ବାର୍ ଆମେ ସେ ବଗିଚା ନ ଆମେ ଲାଗିଥିନୁ